ଦଶ ହଜାର ସାତଶହ ବାର ଦୁଇ ଲକ୍ଷ ତିନି ହଜାର ପାଞ୍ଚଶହ ଚଉରାଅଶୀ ତିନିଲକ୍ଷ ସତୁରୀ ହଜାର ନଅଶହ ବୟାଳିଶି ପାଞ୍ଚ ଲକ୍ଷ ଆଠ ହଜାର ତିନିଶହ କୋଡ଼ିଏ ଏକଲକ୍ଷ ବାର ହଜାର ଦୁଇଶହ ସତାନବେ